ପୃଷ୍ଟିହୀନତା ସାଧାରଣତଃ ଯାଜପୁର ଜିଲ୍ଲାର କିଛି ଆଦିବାସୀ ବହୁଳ ଅଞ୍ଚଳରେ ଦେଖା ଦିଏ ଯେଉଁଟା କି ଦୀର୍ଘ ଦିନ ପୂର୍ବରୁ ଯାଜପୁରରେ ଏକ ନଗଡ଼ା ନାମକ ଏକ ଅଞ୍ଚଳ ଯେଉଁଠି କି ପ୍ରାୟତଃ ସମସ୍ତେ ଆଦିବାସୀ ବହୁଳ ଲୋକମାନେ ବସବାସ କରନ୍ତି ସେମାନଙ୍କର ସଚେତନତାର ଘୋର ଅଭାବ ଅଛି ଯେଉଁଠି ସରକାରଙ୍କ ମୌଳିକ ଜିନିଷ ପହଞ୍ଚି ପାରେନାହିଁ ଯେଉଁଟାକି ଲୋକମାନଙ୍କ ପାଖରେ ନିହାତି ପହଞ୍ଚିବା ଦରକାର ସେହି ଜିନିଷ ଗୁଡ଼ାକ ପହଞ୍ଚି ପାରେ ନାହିଁ ସେଥିପାଇଁ ସରକାରଙ୍କର ତରଫରୁ ଯେଉଁ ଖାଦ୍ୟ ଭିଟାମିନ୍ ଯୁକ୍ତ ଔଷଧ ଯାହାବି ଅଛି ଯେଉଁ ଫେସିଲିଟି ଗୁଡ଼ାକ ଅଛି ସେଟା ତାଙ୍କ ପାଖରେ ପହଁଞ୍ଚି ପାରେ ନାହିଁ ଯେଉଁଥିପାଇଁ ସେମାନେ ଅପପୃଷ୍ଟିର ଶିକାର ହୁଅନ୍ତି ଆଉ ସେମାନଙ୍କର ନିଜସ୍ଵ ସେମିତି ବଡ଼ ରୋଜଗାରର କ୍ଷମତା ନାହିଁ ଯେ ସେ କେଉଁଠି ରୋଜଗାର କରି ଆଣି ତାଙ୍କର ପେଟ ପୋଷି ପାରିବେ ସେମାନେ ଆଦିବାସୀ ନା ସେଥିପାଇଁ ଏହିସବୁ ଅସୁବିଧା ପାଇଁ ସେ ଏମିତି ଅସୁବିଧାରେ ପଡ଼ିଥିଲେ ଯେଉଁଠି କି ଶିଶୁର ଅପପୃଷ୍ଟିର ଶିକାର ହୋଇ ଶିଶୁ ମାନେ ମରି ଯାଉଥିଲେ